ଆମର ଯାତ୍ରା ନିରାପଦ ପାଇଁ ଆମେ ପୂର୍ବରୁ ଯୋଜନା କରିଥାଉ ଯାହାକି ଆମର ଯାତାୟାତ ସମୟରେ କୌଣସି ଦୁର୍ଘଟଣା ଘଟିବ ନାହିଁ ଏବଂ ଆମର ସେହି ଜାଗାରେ ପହଁଞ୍ଚି ରହିବା ପାଇଁ ଆମର ଅସୁବିଧା ହେବ ନାଇଁ ଖାଇବା ପାଇଁ ଅସୁବିଧା ହେବ ନାଇଁ ସବୁ କିଛି ଆମର ପୂର୍ବରୁ ଆମେ ଯୋଜନା କରିଥାଉ ଯେ ସେହି ଜାଗାରେ ଯାଇ ଆମେ ସବୁକିଛି ସୁବିଧା ସୁଯୋଗ ପାଇବା ଏବଂ ସୁରୁଖୁରୁରେ ଖାଇବା ପିଇବା ଗାଧୋଇବା ରହିବା ସବୁକିଛି ସୁବିଧା ସୁଯୋଗରେ ରହି ଆମେ ପୁନର୍ବାର ଶାନ୍ତିରେ ଫେରିଆସିବା ଏହି ପାଇଁ ଆମେ ପ୍ରଥମତଃ ଯୋଜନା ତିଆରି ଥାଉ